ଆଞ୍ଚଳିକ ରାଜ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଜିତ ଜାନେସି ଫଟୋଗ୍ରାଫି ପ୍ରତିଯୋଗିତା ମାନ ସେଥିନ୍ ମୁଇଁ ଅଂଶଗ୍ରହଣ କର୍ବାର୍ ଲାଗି ଚାହୁଁଛେ କିନ୍ତୁ ମୋତେ ସେ ଅବସର ବା ଚାନ୍ସ ମୋତେ ନାଇଁ ମିଲ୍ବାର୍ କେ ମୋତେ ଯଦି ଅବସର ବା ଚାନ୍ସ ମିଲ୍ବା ସେତେବେଳେ ମୁଇଁ ଫଟୋଗ୍ରାଫି ଅନ୍ତର୍ଜାତୀୟ ସ୍ତର ହେଲା କି ଜାତୀୟ ସ୍ତରରେ ପ୍ରତିଯୋଗିତାରେ ମୁଇଁ ଭାଗ ନେବାରକେ ଚାହୁଁଛେ ଆରୁ ସେ ଚାନ୍ସଟା ମିଳିଲେ ମୁଇଁ ନିଜକେ ମୋର ନିଜର ପ୍ରତିଭାଟା ଦେଖାବାର୍କେ ଚାନ୍ସ ମିଲିଯାତା